ସ୍ୱାସ୍ଥ୍ୟ ସେବା ପରିବହନ ଶିକ୍ଷା ଏବଂ ମୌଳିକ ଆବଶ୍ୟକତା ସମସ୍ତଙ୍କର ରହିଛି ସହର ହେଉ ଅବା ଗାଁ ହେଉ ସବୁଠି ସରକାରଠୁ କିଛି ନା କିଛି ଆମେ ସାହାଯ୍ୟ ସହଯୋଗ ଆଶା କରୁଛୁ ଗାଁମାନଙ୍କରେ ଯେଉଁମାନଙ୍କର ସ୍ୱାସ୍ଥ୍ୟ ସେବା ପହଞ୍ଚିପାରୁନି ସେଠି ଯେଉଁ ଗାଁମାନଙ୍କୁ ଗାଡ଼ି ମୋଟର ଯାଇପାରନାହିଁ ସେହି ଗାଁମାନଙ୍କୁ ସରକାରଙ୍କୁ ଆମେ ଅନୁରୋଧ କରୁଛୁ ସେହି ଗାଁମାନଙ୍କରେ ରାସ୍ତା ଘାଟ କେମିତି ଠିକ୍ଠାକ୍ ହେଉ ଏବଂ ସ୍ୱାସ୍ଥ୍ୟସେବା ଠିକ୍ ଠାକ୍ରେ ଚାଲୁ ଏବଂ ସେଠାରେ ସେ ଯେଉଁ ଡାକ୍ତରମାନେ ରୁହନ୍ତୁ ଏବଂ ଅଧିକାଂଶ ଟାଇମ୍ ଔଷଧ ଔଷଧର ଔଷଧ ଡାକ୍ତରଖାନାରେ ଥାଉ ସେତିକି ହେଲେ ଗ୍ରାମବାସୀମାନେ ଉପକୃତ ହେବେ ସହରମାନଙ୍କରେ ତ ବିଭିନ୍ନ ପ୍ରକାର ଡାକ୍ତରଖାନା ରହିଲାଣି ରହିଲାଣି ହେଲେ ବି ଡାକ୍ତରଖାନାମାନଙ୍କରେ ଡାକ୍ତର ଠିକ୍ ଟାଇମ୍ ସମୟରେ ନରହିବାରୁ ରୋଗୀମାନଙ୍କ ଜୀବନ ମୃତ୍ୟୁ ମୁଖରେ ପଡ଼ୁଛି ତେଣୁ ଯେକୌଣସି ଅସୁବିଧା ହେଉ କିନ୍ତୁ ଡାକ୍ତରମାନେ ରହିବା ଦରକାର ପରିବହନ ହେଲା ପରିବହନ ହେଉଛି ଗୋଟିଏ ଆମର ଇଏ ମୌଳିକ ଆବଶ୍ୟକ ଯେମିତିକି ଗାଡ଼ି ନହେଲେ ଆମେ ବାହାରକୁ ଯାଇପାରୁ ନାହୁଁ ଗାଁମାନଙ୍କୁ ଗାଁ ଗହଳିମାନଙ୍କୁ ଅଧିକାଂଶ ଗାଡ଼ିର ଗମନାଗମନ ସୁବିଧା ନଥିବାରୁ ସେଠାକାର ଲୋକମାନେ ଶିକ୍ଷାରେ ମଧ୍ୟ ବହୁତ ପଛାଇ ଯାଇଛନ୍ତି ତେଣୁ ଗାଁମାନଙ୍କୁ ଅଧିକାଂଶ ସରକାରୀ ସରକାରୀ ଯୋଜନା ଅନୁସାରେ ମୋ' ବସ୍ର ଯୋଜନା ଯେଉଁ ଅଛି ଅଧିକାଂଶ ଗାଁକୁ ଚାଲିବା ଦରକାର ଏବଂ ଗାଁ ଲୋକ ମଧ୍ୟ ଉପକୃତ ଦରକାର ଉପକୃତ ହେବା ଦରକାର ତେଣୁ ଆଜିର ଦୁନିଆରେ ଶିକ୍ଷା ଗୋଟିଏ ବଡ଼ ବଡ଼ ଶବ୍ଦ ଶିକ୍ଷା ନହେଲେ ଲୋକମାନେ ବଞ୍ଚି ପାରିବେନାହିଁ ଶିକ୍ଷା ବିନା ଦୁନିଆ ଅନ୍ଧାର ତେଣୁ ଶିକ୍ଷା ହେଉଛି ଆମର ଗୋଟିଏ ମୌଳିକ ଅଙ୍ଗ ତେଣୁ ଶିକ୍ଷା ପାଇଁକା ସରକାର ସ୍କୁଲ୍ ଗାଁମାନଙ୍କର ସ୍କୁଲ୍ମାନଙ୍କରେ ଶିକ୍ଷକମାନେ ବହୁତ ପ୍ରକାର ଶିକ୍ଷକ ଆବଶ୍ୟକ ରହୁଛି ଏବଂ ଗୋଟିଏ ସ୍କୁଲ୍ ଘରମାନଙ୍କରେ ଯେମିତିକି ତିନି ଚାରିଟା ସ୍କୁଲ୍ କ୍ଳାସ୍ ହେଉଛି ଜଣେ ମାଷ୍ଟର ରହୁଛି ସେଠି ମାଷ୍ଟରମାନଙ୍କୁ ଆଉ ନିଯୁକ୍ତି ଦେବା ଦରକାର ଏବଂ ପ୍ରଶିକ୍ଷଣ ପାଇଁ ସ୍କୁଲ୍ମାନଙ୍କରେ ବିଭିନ୍ନ ପ୍ରକାର ସାମଗ୍ରୀ ରହିବା ଦରକାର ଏବଂ ପ୍ରଶିକ୍ଷଣ ଶିକ୍ଷକ ରହିବା ଦରକାର ଏବଂ କମ୍ପ୍ୟୁଟର କମ୍ପ୍ୟୁଟର ସବୁ ସ୍କୁଲ୍ମାନଙ୍କରେ ରହିବା ଦରକାର ଯେମିତି ଗାଁ ଗହଳି ସ୍କୁଲ୍ମାନଙ୍କରେ ଏବଂ ସେମାନଙ୍କୁ ବି ପାଠ ପଢ଼ାଇବା ଦରକାର ପାଠ ପଢ଼ିଲେ ସେମାନେ କିଛି ବି ଉନ୍ନତି କରିପାରିବେ ଏହି କଥା ଆମେ ସରକାରଙ୍କଠୁ ଆଶା କରୁଛୁ ଗାଁ ଗାଁ ଗାଁମାନଙ୍କରେ ସ୍କୁଲ୍ ଥିବା ସେଠି କମ୍ପ୍ୟୁଟର ସବୁ ଯୋଗାଇ ଦେଲେ ପିଲାମାନେ ଭଲସେ ପାଠ ପଢ଼ିବେ ଏବଂ ଗାଁ ଗାଁ ଗହଳିରେ ଗାଡ଼ି ମୋଟରର ସୁବିଧା ହେଲେ ଆହୁରି ସମସ୍ତେ ଭଲରେ ପାଠ ପଢ଼ିବେ ଓ ଉନ୍ନତି କରିବେ